ହ୍ୟାଲୋ କ୍ରିଷ୍ଣା ଦୋକାନ ଲାଗିଲା କି ଆପଣ କ'ଣ କ'ଣ ଚାଉଳ ସବୁ ରଖୁଛନ୍ତି

କେଉଁ ଚାଉଳର କ'ଣ ରେଟ୍ କେତେ ରେଟ୍ ପଚିଶ ତାରିଖରେ ମୋର ଚାଉଳ ଦରକାର ଆମର ଛବିଶ ତାରିଖରେ ଅଛି ବାହାଘର ଆଉ ଦୁଇ କୁଇଣ୍ଟାଲ୍ ଚାଉଳ ଦରକାର ମୋର ଆଉ କେତେ ରେଟ୍ କେତେ କ'ଣ ଡ଼ିସ୍କାଉଣ୍ଟ୍ କରିବେ କୁଇଣ୍ଟାଲ୍ ପ୍ରତି କୁହନ୍ତୁ ନାଇଁ ନାଇଁ ନାଇଁ ଛବିଶ ତାରିଖରେ ହଁ ପଚିଶ ତାରିଖରେ ମୁଁ ନେବି ଛବିଶ ତାରିଖରେ ଆମର ବାହାଘର ହୁଁ ହୁଁ

ପାଞ୍ଚ ହଜାର ପଡ଼ିଯିବ ଏତେ କ'ଣ କହୁଛନ୍ତି ଟିକିଏ କମାନ୍ତୁ ସବୁଠୁ କମ୍ ସବୁଠୁ କମ୍ ପଇସା ଚାଉଳ କେଉଁଟା

ମୁଁ ଯେଉଁ ଏତେ ଜିନିଷ ଆଣିବି ସବୁ ଉଷୁନା ଚାଉଳ ଆଣିବି ଅରୁଆ ଚାଉଳ ଆଣିବି ବିରିୟାନୀ ଚାଉଳ ବି ଆଣିବି ଆପଣ ଟିକିଏ କମ୍ କରୁନାହାନ୍ତି ରେଟ୍ ଅରୁଆଟା କେତେ ନେବେ ଅରୁଆଟା କେତେ ନେବେ କହୁନାହାନ୍ତି ପ୍ରଥମେ କହିଥିଲୁ ଉଷୁନା ପାଇଁ ହୁଁ

ହଉ ଅରୁଆଟା କେଜିଟା କେତେ ଟଙ୍କା ପଡ଼ିବ ଆମର ତ ଏଠି କମ୍ ଅଛି ଆପଣଙ୍କ ଦୋକାନରେ ସବୁ ପଚିଶ କେଜିଆ ପ୍ୟାକେଟ୍ ଅଛି ନା ପଚାଶ କେଜିଆ ପ୍ୟାକେଟ୍ ହଁ ହଁ ଆଉ ଯେଉଁ ବିରିୟାନୀ ଚାଉଳ ସବୁ ପାଞ୍ଚ କେ ଜି ପ୍ୟାକେଟ୍ ନା ବଡ଼ ପ୍ୟାକେଟ୍ ଦଶ କେଜିଆ ପଚିଶ କେଜିଆ ପ୍ୟାକେଟ୍ ବିରିୟାନୀ ଚାଉଳ ଆମର ପାଞ୍ଚ କେ ଜି ଦରକାର ଆପଣ ଖୋଲିକି ଦେବେ ଆପଣଙ୍କ ଦୋକାନ କେତେଟାରୁ କେତେଟା ଖୋଲା ରହୁଛି ଆପଣ ଦେବେ ଜିନିଷ ନା ଆପଣଙ୍କ ଦୋକାନରେ ଆପଣ ବସିଛନ୍ତି ନା ଆଉ କିଏ ବସିଛି ଓହୋ ଆପଣ ତା'ହେଲେ ମୁଁ କାଲି ଏଗାରଟା ବେଳେ ଯିବି ଆପଣ ଥିବେ ମୁଁ ଜିନିଷ ନେଇକି ଆସିବି ଆଉ ହଉ ହଉ ହଉ ରଖୁଛି